ସାଧାରଣତଃ ଆମର ମାତୃଭାଷା ହେଉଛି ଓଡ଼ିଆ କିନ୍ତୁ ଆମେ ଓଡ଼ିଶାରେ ଜନ୍ମ ହୋଇଥିବାରୁ କିନ୍ତୁ ଓଡ଼ିଶାରେ ବିଭିନ୍ନପ୍ରକାର ଅଞ୍ଚଳର ବିଭିନ୍ନପ୍ରକାର ଓଡ଼ିଆ ଭାଷା ରହିଛି ଯେମତି କି ଏହି ଅଞ୍ଚଳର ଲୋକ ସେ ଅଞ୍ଚଳର ଓଡ଼ିଆ ଭାଷା ବୁଝିବାଟା ଟିକିଏ କଷ୍ଟକର ହୋଇଥାଏ ସେ ଅଞ୍ଚଳର ଲୋକ ଆଉ ଏକ ଅଞ୍ଚଳର ଓଡ଼ିଆ ଭାଷାକୁ ବୁଝିବା ମଧ୍ୟ କଷ୍ଟ ହୋଇଥାଏ କିନ୍ତୁ ଭାଷା ଗୋଟାଏ ସ ପ୍ରାୟ ଓଡ଼ିଆ ଭାଷାଟାକୁ ଆମେ ସମସ୍ତେ ଲେଖି ଲେଖା ପଢ଼ା ଓ କହିବାରେ ସୁବିଧା ହୋଇଥାଏ କିନ୍ତୁ ତାଙ୍କ କଥାଟାକୁ ବୁଝିବା ଟିକିଏ ଅସୁବିଧା ହୋଇଥାଏ କିନ୍ତୁ ଅର୍ଦ୍ଧଶିକ୍ଷିତ ଲୋକମାନେ ସେମାନେ ସାଧାରଣତଃ ଯେମିତି କି ସମ୍ବଲପୁରୀ ଅଛି କି କୁଇଭାଷା ଅଛି କୁଇଭାଷା ଟୋଟାଲ୍ ଆପଣଙ୍କର ପୁରା ଟୋଟାଲ୍ ଭିନ୍ନ ସେମାନେ ଓଡ଼ିଆ ସହିତ ତା'ର କିଛି ସାମଞ୍ଜସ୍ୟ ନାହିଁ ସେମାନେ କୁଇ କହୁଥିବା ଲୋକମାନେ ସାଧାରଣତଃ ଓଡ଼ିଆ ଭାଷାକୁ ଟିକିଏ ବୁଝିପାରନ୍ତିନି କିନ୍ତୁ ଯଦି ଆମ ଆଞ୍ଚଳିକ ଭାଷାକୁ ଯଦି ଆମର ପ୍ରତି ବ୍ୟାଙ୍କରେ ଏଁ ବ୍ୟାଙ୍କ କାର୍ଯ୍ୟକ୍ରମରେ ଯଦି ଯୋଡ଼ି ଦିଆଯାଆନ୍ତା ତା'ହେଲେ ସି ପ୍ରତି ଅଞ୍ଚଳର ଲୋକମାନେ ଏହାର ସବୁ ସୁବିଧା ପାଇପାରିବେ ଯେମିତି କି ଅଲଗା ଅଞ୍ଚଳର ଲୋକ ଯେଉଁମାନେ କି ତାଙ୍କ ଆଞ୍ଚଳିକ ଭାଷା ଉପରେ ନିର୍ଭର କରୁଛନ୍ତି କିନ୍ତୁ ଅଲଗା ଭାଷାଟାକୁ ବୁଝିପାରୁନାହାନ୍ତି ଯଦି ଆଞ୍ଚଳିକ ଭାଷାରେ ତାଙ୍କର ଯଦି ସବୁ ସୁବିଧା କରିଦେଇ ଯାଇପାରନ୍ତା ତା'ହେଲେ ପଇସାପତ୍ର ଲେଖା ପଢ଼ା ଉଠାଇବା କିମ୍ବା ଜମା କରିବା ତା'ହେଲେ ଏହିସବୁ ଜିନିଷ ଗୁଡ଼ାକ ତାଙ୍କୁ ସୁବିଧା ହୋଇପାରନ୍ତା